ମୁଇଁ ଯେତେବେଲେଁ ବଡ଼୍ ହେଲି ଆରୁ ରନ୍ଧାବଢ଼ା କାଣା କାମ କରବାର କାଣା ମୁଇଁ କିଛି ଜାଣି ନାଇଥାଏ ଆର୍ ମୁଇଁ କିଛି ଶିଖି ନାଇଥାଏ ବେଲେ ଧୀରେ ଧରେ କରି ମୁଇଁ ଯେତେବେଲେ ବଡ଼୍ ହେଲି ମା ଯେତେବେଲେ ରନ୍ଧାବଢ଼ା କର୍ସି ସେତେବେଳେ ବାପା ଭି ଲାଗିକରି ଥିସନ୍ ମାର୍ ସାଙ୍ଗେ ରନ୍ଧାବଢ଼ା ଥି ବେଲେ ମା ମୋତେ ହେତେ ରନ୍ଧାବଢ଼ା ନାଇ ଶିଖେଇଁ ମତେ ବାପା ବହୁତ୍ ଶିଖେଇଛନ୍ କାଁ ବୋଲି ଶିଖେଇଛନ୍ ଏ ନିନି ଦେଖ୍ତର ଝିଅ ଏଇଟା କେନ୍ତା କରି ରାନ୍ଧସନ୍ ଯେ ବୋଲି ମୋତେ ସେଟା ଆଇଡ଼ିଆ ଦିଅନ୍ ଯେ ମୁଇଁ ବାପା ହେରକୁ କହେଯେ ବାପା ତମେ କହନଗୋ କେନ୍ତାକରି ରାନ୍ଧ୍ବି ବୋଲିକରି କହେ ଯେ ବାପା ବୋଲନ୍ ପହେଲା ପ୍ୟାନ୍ ବସା ତାପରେ ଚାଉଲ୍ ଧୁଇ କରି ଲଗାବୁ ତାପରେ ଭାତ୍ ଦେଖ୍ବୁ ଭାତ ଟାଣୁଆ ଅଛି କି ମାନେ ଗିଲା ଅଛି ବୋଲିକରି କହ ବୋଇଲେ ମୁଇଁ ଇହାଚିନ୍ ଧୀରେଧୀରେ କରି ତେରୁ ରନ୍ଧାବଢ଼ା ଯେତେବେଲେ ମୁଇଁ ଜାନ୍ଲି ମୁଇଁ ବହୁତ୍ ଭଲ୍ସେ ରନ୍ଧାବଢ଼ା ଶିଖିଚେ ଆରୁ ବହୁତ୍ ଭଲ୍ ବି ରାନ୍ଧ୍ସି ସେଥିର୍ ଲାଗି ମତେ ମୋର୍ ଘରର ମା ବାପା ଭଉଣୀ ଭାଇ ସମସ୍ତେ ମତେ ବୋଲସନ୍ ଏ ନାନୀ ଇ ରାନ୍ଧ୍ବୁ ଆଉଥରେ ଇଟା ମାନେ ମାଂସ ଟିକେ ରାନ୍ଧ୍ କି ମାଛ ଟିକେ ରାନ୍ଧ୍ ବୋଲିକରି କି ଶାଗ ଟିକେ ରାନ୍ଧ୍ ବୋଲିକରି ମୋତେ ବହୁତ୍ ସବୁ କହସନ୍ ଆର୍ ମତେ ନିଜେ ରନ୍ଧେଇ ବୋଲ୍ସନ୍ ମୁଇଁ ଏତେ ଭଲ୍କରି ରନ୍ଧାବଢ଼ା ଶିଖିଚେଁ ମାନେ ଏଇ ପିଠା ପଣା ରୋଷଇ ବାସ୍ ଏଇ ଭାତ ପଖାଲ୍ ତୁନ ତରକାରୀ ଯାହା କିଛି ଯାହା ମୁଇଁ ଶିିଖିଚେ ମୁଇଁ ନିଜର୍ ମନେ ଶିଖିଚେ ଆର୍ ବାପା ବି ଅଧା ମତେ ଶିଖେଇଚନ୍ ମା ପଛେ ଏତେ ନାଇ ଶିଖେଇ ଲେକିନ୍ ବାପା ଯହ ଶିଖେଇଚନ୍ ଆର୍ ମୁଇଁ ବହୁତ୍ ଭଲସେ ରନ୍ଧାବଢ଼ା ଯେକୌଣସି ରନ୍ଧାବଢ଼ା ବିଷତି ମୁଇଁ ସବୁ ମାନେ ସବୁ ଜାନ୍ସି ଯାନ୍ଲି ମୁଇଁ ସବୁ ଜାନ୍ସି ଆର୍ ମତେ ଭଲ୍ ଲାଗ୍ସି ବି ରନ୍ଧାବଢ଼ା ଆଉ ନିଜେ ନିଜେ ମୁଇଁ ଭାବ୍ସି ଯେ ଏଇ ଜିନିଷ୍ଟାମାନେ କେନ୍ ଗୁଟେ ଖଟା କେନ୍ତା କରି ବନାମି ମାଛ୍ କେନ୍ତା କରି ରାନ୍ଧ୍ମି ଡ଼ାଲ୍ଟିଏ କେନ୍ତା କଲେ କାଣା ଭଲ୍ ଲାଗ୍ବା ବୋଲେ ମୁଇଁ ନିଜେ ନଜେ ଭାବି ଭାବି ମୁଇଁ ନିଜେ ନିଜେ ରୋଷଇବାସ୍ କର୍ସିଁ ରନ୍ଧାବଢ଼ା କର୍ସି ସବ୍କୁ ବି ଖାଇବାର୍ ପିଇବାର୍ କେ ଦେସିଁ ସେଥିର୍ଲାଗି ମତେ ଘରର୍ ସମସ୍ତେ ଭଲ୍ ପାଏସନ୍ ରନ୍ଧାବଢ଼ା କର୍ବାର୍ ଲାଗି ଆର୍ କହେସନ୍ଆର୍ ମୁଇଁ ମଧ୍ୟ ରାନ୍ଧ୍ସି